ଭାଇ ଆପଣ ରଘୁ ଭାଇ ଗାଡ଼ି ମାଲିକ କହୁଥିଲେ କି ମୁଁ କାଲି ଯେଉଁ ଗାଡ଼ି ଅର୍ଡ଼ର ଦେଇଥିଲି ପୁରୀ ଯିବା ପାଇଁ ସେ ବର୍ତ୍ତମାନ ଆସିକି ପହଞ୍ଚି ନାହିଁ ଦିନ ନଅଟା ହେଲାଣି ମୁଁ ତାକୁ ଚାରିଟାରେ ଟାଇମ୍ ଦେଇଥିଲି ସେ ବର୍ତ୍ତମାନ ଆସି ପହଞ୍ଚି ନାହିଁ ଆମ ଘରେ ମୋତେ ପାଟି କରୁଛନ୍ତି ଦୁଇ ହଜାର ଟଙ୍କା ନେଲାବେଳକୁ ଅଧିକା ପଇସା ନେଇଗଲେ ଗାଡ଼ି ଏ ପର୍ଯ୍ୟନ୍ତ ପହଞ୍ଚି ନାହିଁ ଆପଣ ତାକୁ ଫୋନ୍ କରିକି କୁହନ୍ତୁ ଆମେ ଫୁଣି ପୁରୀରୁ ଯାଇ ବୁଲିକି ଆସି ପାରିବୁ ଠିକ୍ ଟାଇମ୍ ତ ହେଇପାରିବ ତ ମାଉସୀ ହେରିକା ପୁଣି ଘରକୁ ଯିବେ ଆସିକି ବର୍ତ୍ତମାନ ପହଞ୍ଚି ଗଲେଣି ସେ ସେ ବର୍ତ୍ତମାନ ଆସି ନାହାନ୍ତି ଆମେ ଫେଣେ ସେଇଟି କିଣାକିଣି କରିବା ପାଇଁ ବହୁତ ଲେଟ୍ ହବ ଟିକେ ଆମେ ଫେଣେ ବୁଲିକି ଆସି ପାରିବୁ ତ ଆପଣ ତାଙ୍କୁ ଫୋନ୍ କରିକି କୁହନ୍ତୁ ଟିକେ ବର୍ତ୍ତମାନ ଶୀଘ୍ର ଆସିକି ପହଞ୍ଚି ଯିବେ ଆମେ ଫୁଣି ବୁଲା ବୁଲି କରିକି ଅନ୍ୟ କିଛି ଜେଗାକୁ ଯିବୁ ନା ଟିକେ ଭଲ ଗାଡ଼ିଟେ ଆଣିଥିବେ ଯେମିତି ମ୍ୟୁଜିକ୍ ମ୍ୟୁଜିକ୍ ବାଜୁଥିବ ଏ ଭଲ ଗାଡ଼ି ଆଣିଥିବେ ପିଲାଟି ଛୋଟ ପିଲା ଅଛନ୍ତି ଯିବେ ଟିକେ ବୁଲିବା ପାଇଁ ଆପଣ ତାଙ୍କୁ ଶୀଘ୍ର ଟିକେ ପଠାନ୍ତୁ ତାଙ୍କୁ ଫୋନ୍ କରିକି